କପାକୁ କପା ମିଶନ କପା ହେଉଛି ବହୁତ ଭଲ ଜିନିଷ କପା ଦ୍ୱାରା ତୁଳା ଗନ୍ଥା ପଟି ସବୁ ହେଉଛି ଭଲ ଆହୁରି ବି ଲାଭଦାୟକ ଜିନିଷ ଉତ୍ପାଦକ ଦ୍ରବ୍ୟ ଇଏ ଗୋଟେ କପା ଗୋଟେ କପା ଦ୍ୱାରା ଆମ କପା ଆମ ଗୋଟେ ଭାରତ ରେ ପୁରା ଭଲ ଲାଭ ଉତ୍ପାଦନ କରୁଛି କରୁଛି ଆର୍ ଏମ୍ ଏସ୍ ପି ବି ଆମ ଭାରତ ଭାରତ ସରକାର ଭଲ ମୂଲ୍ୟରେ ଦଉଛନ୍ତି ଲୋକମାନଙ୍କର କୃଷି କୃଷି କୃଷକମାନଙ୍କୁ କପାର ବହୁତ ଆଦାୟ ହେଉଛି ଆମ ଭାରତ ରେ ଉତ୍ତରପ୍ରଦେଶ ବିହାର ଓଡ଼ିଶାରେ ବି କପା ଚାଷ କରାହଉଛି ଆମ ଏପଟେ ବି କପଡ଼ା କପା ଗଛ ବହୁତ ଅଛି ଆଉ ମୁଁ ଯେ ଆମ ମୁଁ ପିଲାବେଳେ ମୁଁ ଖେଳୁଥିଲି ପଡ଼ିଆରେ ପଡ଼ିଆରେ ବି ଗୋଟେ କପା ଗଛ ଥିଲା କପା ପୁରା ଛୋଟ ଛୋଟ ତୁଳା ଜିନଷ ତାଭିତରେ ବାହାରୁ ଥିଲା ଆମେ ଆଣି ଆମେ ସେଗୁଡ଼ା ଆଣି ସେଗୁଡ଼ା ଖେଳୁଥିଲୁ ଆଉ କପା ଭଲ ଉତ୍ପାଦକ ଜିନିଷ ଗୋଟେ ଆଉ ଭାରତ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସମ୍ପୃକ୍ତ କରୁଛନ୍ତି ଆଉ ଏମ୍ ଏସ୍ ପି ତା'ର ଭଲ ଅଛି ତିନି ଏମ୍ ଏସ୍ ପି କୁଇଣ୍ଟାଲକୁ ଦଶ ହଜାର ଟଙ୍କା ଦଉଛନ୍ତି ଭାରତ ସରକାର ଆଉ ଲୋକମାନଙ୍କୁ ସେଥିପାଇଁ ମୁଁ କହୁଛି କପା ଚାଷ ଭଲ ଲାଭଦାୟକ ଜିନିଷ ଗୋଟେ ମୁଁ ବି ଭାବୁଛି କପାଚାଷ ଗୋଟେ କରିବି ବୋଲି ଅନ୍ୟ ଅନ୍ୟକୁ ବି ମୁଁ କହୁଛି କପାଚାଷ କରନ୍ତୁ ଲାଭଦାୟକ ହବ ହଁ ଦେଖିବା ମୁଁ ଗୋଟେ ଜାଗା ଜାଗା କିଣିବି କପା ଚାଷ କରିବା ଇଛୁକ ଅଛି ଆଉ ଭଲ ଜାଗା ମିଳିଲେ ଗୋଟେ ଦୁଇଏକର ତିନି ଏକର ସେଇଟା କପା ଚାଷ କରିବି ଆଉ ଆଉ କ'ଣ ଦେଖିବା ଆଉ ଆଜି ଆଉ କପା ଚାଷଟା ଦେଲେ ଭଲ ଚାଲିବ